ଭାରତର କିଛି ନୃତ୍ୟଶୈଳୀ ହେଉଛି ଓଡ଼ିଶୀ କଥକ ମଣିପୁର ମଣିପୁରୀ ଘୁମର କୁଚ୍ଚିପୁଡ଼ି ଭାରତନାଟ୍ୟମ୍ ଭାଙ୍ଗରା ଗର୍ବା ଇତ୍ୟାଦି ଆମ ଭାରତର ପ୍ରସିଦ୍ଧ ନୃତ୍ୟଶୈଳୀ ଅଟେ ହଁ ମୁଁ ହଁ ମୁଁ କିଛି ନୃତ୍ୟ ଶିଳ୍ପୀ ମାନଙ୍କୁ ଜାଣିଛି ସେମାନେ ହେଉଛନ୍ତି ବିରଯୁ ମହାରାଜ ସୋନାଲ ମାନସିଂ ବାଲା ସରସ୍ବତୀ ପଦ୍ମସୁଭ୍ରମଣ୍ୟୁମ୍ ରୁକ୍ମିଣୀ ଦେବୀ ଅରୁନ୍ଦଲି ଏହି ମାନଙ୍କୁ ଏହି ନୃତ୍ୟଶିଳ୍ପୀ ମାନଙ୍କୁ ମୁଁ ଜାଣିଅଛି